ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ବହୁତ ବହୁତ ପର୍ବପର୍ବାଣୀରେ ଉତ୍ସାହ ହୋଇକି ଆସିଥାନ୍ତି ଯାହା କି ବାର ମାସରେ ତେର ପର୍ବ ଥାଇ ଥା ଥାଏ ଯାହା କି ଲୋକଙ୍କ ପ୍ରତି ବହୁତ ଉତ୍ସାହିତ ଥାଏ ଯାହା କି ବାହାରୁ ଲୋକମାନେ ବି ଆସନ୍ତି ମନୋରଞ୍ଜନ କରନ୍ତି ମନୋରଞ୍ଜନ ଦେଖାନ୍ତି ଆଉ ଆମ ମନ୍ଦିରରେ ମଧ୍ୟ ଭଗବାନଙ୍କୁ ଦର୍ଶନ କରି ଯାଆନ୍ତି ପର୍ଯ୍ୟଟକମାନେ ମଧ୍ୟ ବହୁତ ଖୁସି ଓ ଆନନ୍ଦରେ ଚାଲା ବୁଲା କରନ୍ତି ବହୁତ ସାମାନପତ୍ର କିଣାକୁଣି କରନ୍ତି ଓ ଯାଆନ୍ତି ଯାହାକି ରଥଯାତ୍ରା ବାଲିଯାତ୍ରା ଦୁର୍ଗା ଦଶହରା ଲକ୍ଷ୍ମୀ ପୂଜା ଦୋଳ ପୂର୍ଣିମା ଅନେକ ଅନେକ ପର୍ବପର୍ବାଣୀ ଆସେ ବାର ମାସରେ ତେର ପର୍ବ ଆସେ ବାର ମାସରେ ତେର ପର୍ବରେ ଆସିବା ଦ୍ୱାରା ଭଲ ଭଲ ନୃତ୍ୟ କଳାକାରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ ଯାହା କି ଆସିକି ତାଙ୍କେ ନୃତ୍ୟ ପରିଦର୍ଶନ କରିକି ଯାଆନ୍ତି ଲୋକଙ୍କ ପ୍ରତି ବହୁତ ବହୁତ ଲୋକ ଆସିକି ମଧ୍ୟ ସେ କଳାକାରମାନଙ୍କୁ ଦେଖିକି ଯାଆନ୍ତି ଯାହା କି ଲୋକଙ୍କ ପ୍ରତି ବହୁତ ଉତ୍ସାହ ଓ ଲୋକଙ୍କ ଲୋକମାନେ ବହୁତ ଉତ୍ସାହ ହୋଇ ମଧ୍ୟ ବହୁତ ଗାଁରୁ ଗାଁ ଗହଳି ମଧ୍ୟରେ ଥାଇକି ମଧ୍ୟ ଗୋଟିଏ ଦିନରେ ମଧ୍ୟ ତାଙ୍କର ଟାଇମ କାଢ଼ିକି ଆସିଥାନ୍ତି ଏ ପର୍ଯ୍ୟଟକମାନେ ଯେ କି କଳା କଳା ମ୍ୟଜିକ୍ ଦେଖିଥାନ୍ତି ଆଉ ସ୍ଥାନୀୟ ପର୍ବ ଯେମିତି ପର୍ବ ଆମର ଦୀପାବଳି ଥାଏ ଅର ଦଶହରା ଥାଏ ରଥଯାତ୍ରା ଥାଏ ରଥଯାତ୍ରା ସମୟରେ ବହୁତ ଗାଁ ଗହଳି ସମ ଲୋକମାନେଙ୍କେ ଲୋକମାନେ ଯେମିତି ଆସି ଆସିକି ରଥଯାତ୍ରାରେ ବହୁତ ଏଣ୍ଟେଟେନମେଣ୍ଟ କରନ୍ତି ଯାହା କି ଭଲ ଜିନଷ ମଧ୍ୟ ଦେଖନ୍ତି ଭଲ ଭଲ ମିଠା ଆଉ ଚଣା ଯାହା ବି କିଣିକି ନେଇଥାଆନ୍ତି ଆଉ ସେତିକି ଆମର କଳା ସଂସ୍କୃତିକ ଓ ବାର ମାସରେ ତେର ପର୍ବର ଏହା କଥା